ଆଜ୍ଞା ଆଜ୍ଞା ଓଲା କ୍ୟାବରୁ କହୁଥିଲି ଆଜ୍ଞା ସାର୍ ମୋ ନାଁ ହେଉଛି ଆଦିତ୍ୟ ଗାହାଣ ମୁଁ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ବାସିନ୍ଦା ମୋ ଗ୍ରାମ ହେଉଛି ଜଗତସିଂହପୁର ଏବଂ ଗ୍ରାମ ପଞ୍ଚାୟତ ହେଉଛି ଗଙ୍ଗା ରାମ ପୁର ଆଜ୍ଞା ସାର୍ ମୁଁ ଭାରତ ରେଳ ବିଭାଗରେ ମୁଁ ଜଣେ ସହକର୍ମୀ ଭାବେ କାର୍ଯ୍ୟରତ ଅଛି ଚେନ୍ନାଇ ଠାରେ କିଛି ଦିନ ପୂର୍ବେ ମୁଁ କିଛି ଜରୁରୀକାଳୀନ କାମ ପଡ଼ିଥୁବା ହେତୁ ମୁଁ ଘରକୁ ଆସିଥିଲି ଏବଂ ମୁଁ ଫେରି ଯିବାକୁ ଚାହୁଁଛି ମୁଁ ପୁଣି ମୋର କର୍ମଭୂମିକୁ ଯେଉଁଠି କି ଚେନ୍ନାଇ ଠାରେ ଅଛି ଏବଂ ମୋର ସାର୍ ଫ୍ଲାଇଟ୍ ଅଛି ବିଳମ୍ବିତ ରାତିରେ ଅଛି ସାର୍ ବାରଟା ତିରିଶ ମିନିଟ୍ରେ ଭୁବନେଶ୍ୱର ଠାରେ ଅଛି ଆଜ୍ଞା ସାର୍ ମୁଁ ଚାହୁଁଛି କି ମୁଁ ଆପଣଙ୍କ ଗାଡ଼ିରେ ମୋ ଘର ଠାରୁ ବିଳମ୍ବିତ ରାତିରେ ଭୁବନେଶ୍ୱର ପର୍ଯ୍ୟନ୍ତ ରିଜର୍ଭ କରିକି ଗାଡ଼ିରେ ଯିବାକୁ ଚାହୁଁଛି ଆଜ୍ଞା ସାର୍ ରାତି କ୍ୟାବରେ ସାର୍ ମାତ୍ର ଆମେ ଦୁଇ ଜଣ ଯିବୁ ମୁଁ ଆଉ ମୋର ଆଉ ଗୋଟେ ସାଙ୍ଗ ସାଙ୍ଗଟେ ଆଜ୍ଞା ସାର୍ କ୍ୟାବ୍ ଆପଣ ମୋତେ ପିକ୍ଅପ୍ କରିବା ସ୍ଥାନଟା ହେଉଛି ମୁଁ ଆପଣଙ୍କୁ ମେଲ୍ ଦ୍ୱାରା ଜଣାଇ ଦେବି ଯେ ମୋର ଲୋକେସନ୍ ଆକ୍ଚୁଆଲ୍ ଲୋକେସନ୍ଟା ଆଜ୍ଞା ସାର୍ ମୋତେ ସେଇଠୁ ସାର୍ ମୋର ଫ୍ଲାଇଟ୍ ପୁରା ସାର୍ ନିହାତି ଜରୁରୀ ଅଛି ଆଉ ସାର୍ ଆପଣ ମୋତେ ପିକ୍ଅପ୍ କରିବାର ଟାଇମ୍ଟା ରଖନ୍ତୁ ସାର୍ ଦଶଟାରୁ ଏଗାରଟା ଦଶଟାରୁ ଏଗାରଟା ଭିତରେ ଆଜ୍ଞା ସାର୍ କାରଣ ମୋର ଫ୍ଲାଇଟ୍ରେ ଯିବା ନିହାତି ଜରୁରୀ ସାର୍ ଫ୍ଲାଇଟ୍ ଅଛି ବିଳମ୍ବିତ ରାତି ବାରଟା ତିରିଶି ମିନିଟ୍ରେ ଆଜ୍ଞା ସାର୍ କେତେ ଟଙ୍କା କ'ଣ ଭଡ଼ା ନେବେ ସେ ବିଷୟରେ ମୋତେ ଦୟାକରି କୁହନ୍ତୁ ସାର୍ କ'ଣ ନଅ ଶହ ଟଙ୍କା ସାର୍ ନଅଶହ ଟଙ୍କା ସାର୍ ଆଠ ଶହ ଟଙ୍କା କରନ୍ତୁ ଆଜ୍ଞା ଆଜ୍ଞା ସାର୍ ମୁଁ ସାର୍ ଆପଣ ଆସି ମୁଁ ଜଗତସିଂହପୁର ଠାରେ ରାତି ଦଶଟା ବେଳେ ପହଞ୍ଚି ଯିବେ ଆଉ ମୁଁ ସାର୍ ରେଡ଼ି ହେଇକି ଥିବି ଆପଣ ବାସ୍ ପିକ୍ଅପ୍ କରିବେ ଏବଂ ମୋତେ ମାନେ ପିକ୍ଅପ୍ କରିକି ସାର୍ ମୋତେ ଭୁବନେଶ୍ୱର ପାଖରେ ଛାଡ଼ି ଦେବେ ଆଜ୍ଞା ସାର୍ ନଅଶହ ଟଙ୍କାରେ ଡିଲ୍ ଫାଇନାଲ ଆଜ୍ଞା